ଚୂଲିରେ ରୋଷେଇ କଲେ ଆମର ହାଣ୍ଡି କଳା ପଡ଼େ କାଠ ଧୂଆଁ ବାହାରେ ହାଣ୍ଡି କଳା ହୁଏ ତାକୁ ମାଜିବାକୁ ପଡ଼େ ସଫା ଦେଖାଯାଏ ନାହିଁ ହାଣ୍ଡି ହାଣ୍ଡିର ଗାଣ୍ଡି ପଟଟା କଳା ପୂରା ଦେଖାଯାଏ ଘଷି ଘଷି ମାଜିବାକୁ ପଡ଼େ ଆଉ ଗ୍ୟାସରେ ରୋଷେଇ କଲେ ଆମର ହାଣ୍ଡି ଯାହା ବସେ କଡ଼ାଇ ହେଉ ଡେକ୍ଚି ହେଉ ଯାହାବି ବସାଇଲେ ସେ ହାଣ୍ଡିର ତଳଟା ଆଉ କଳା ପଡ଼େନି ଖାଲି ଭିତର ମାଜିଦେଇକି ବାହାରର ଅଳ୍ପ ମାଜିଦେଲେ ଆମର ହୋଇଯାଏ କିନ୍ତୁ ଚୁଲିରେ ବସାଇଥିବା ହାଣ୍ଡି ଡେକ୍ଚିକୁ ଆମକୁ ଭଲ ଭାବରେ ମାଜିବାକୁ ପଡ଼େ ଅଧିକ କଳା ହୋଇଥାଏ ନା ମାଜି ମାଜି ତାକୁ ସଫା କରିବାକୁ ପଡ଼ିଥାଏ ଆଉ କାଠ ଜାଳିବାକୁ ପଡ଼େ ଆଉ ଗ୍ୟାସରେ ଆମକୁ କାଠ ଜଳିବାକୁ ପଡ଼େନି ତା'ର ସେ ଗ୍ୟାସ ଜଳିଲା ଆମର ଡେକ୍ଚି ହାଣ୍ଡି ବସାଇକି ରୋଷେଇ କରିବାକୁ ହୋଇଯାଏ ଏହିସବୁ ସୁବିଧା ଆଉ ଗ୍ୟାସରେ